ହ୍ୟାଲୋ

ଆରେ ମୁଁ କୋରାପୁଟରେ ଏବେ ତୁ କେଉଁଠି ଅଛୁ

ସିଆଡ଼େ କେମିତି ଗରମ ହେଉଛି ନା କ'ଣ କେମିତି ସିଆଡ଼େ ଏ ସମସ୍ତେ ପଳାଇ ଆସ କୋରାପୁଟ ପଳାଇ ଆସ କୋରାପୁଟ ବଢ଼ିଆ ଥଣ୍ଡା ଅଛି ଏବେ ବୁଲିବା ପାଇଁ ତ ବହୁତ ଜାଗା ଅଛି ଗୁପ୍ତେଶ୍ୱର ଦେଖିବ ଦେଓମାଳୀ ଦେଖିବ ହେଲା ଆଉ ଆମର ରାଣୀ ଡୁଡ଼ୁମା ବହୁତ ଜାଗା ଅଛି ଦେଖିବା ପାଇଁ ତା'ପରେ ଏପଟେ ପର୍ବପର୍ବାଣି ଏମାନଙ୍କର କଲଚର୍ ଏମାନଙ୍କର ବଢ଼ିଆ ଦେଖିବା ପାଇଁ ମାନେ ବହୁତ ସୁନ୍ଦର ଲାଗିବ ହେଲା ଦେଓମାଳୀ ପର୍ବତଟା ଆମର ବା ହଁ ହଁ

ଆହୁରି ଏଠି ଯେଉଁ ଏଠିକାର ଲୋକମାନଙ୍କର ପର୍ବପର୍ବାଣି ଯେମିତି ଆମର ଚଇତ ପର୍ବ ହେଲା ହେଲା ଲୋକମାନେ ଜାଣିଚୁନା କ'ଣ କରନ୍ତି ଏଠି ହେଲା ଆଉ ତାଙ୍କର ଦିନସାରା ସେମାନେ ମାନେ ଇଏ କରନ୍ତି ମାନେ ଯାହା ଯେମିତି କାମ କରନ୍ତି ସଂଧ୍ୟାବେଳେ ତାଙ୍କର ପର୍ବ ମାନେ ପର୍ବ ମାନେ ଅବ୍ଜର୍ଭ୍ କରନ୍ତି ହେଲା ଆଉ ସଂଧ୍ୟା ହେଲେ ପର୍ବପର୍ବାଣି ଇଏ କରନ୍ତି ତା'ପରେ ରାତିରେ ତାଙ୍କର ନାଚ ନାଚ ଫାଚ କରନ୍ତି ହେଲା ଗୀତ ଫିତ ଲଗେଇକି ନାଚିବେ ହେଲା ସେମାନେ ସେମାନଙ୍କର ଟ୍ରାଡ଼ିସନ୍ ସେମାନଙ୍କର ପୋଷାକ ଦେଖିଲେତ ମାନେ ଗୋଟେ ଆଶ୍ଚର୍ଯ୍ୟ ଲାଗିବ କାହିଁ ଆମର ସେପଟେ ସେ ଜିନିଷ ସବୁ ନାଇଁନା ସେମାନଙ୍କର ମାନେ ପିନ୍ଧିବା ଷ୍ଟାଇଲ୍ ବା ତାଙ୍କର ଗହଣା ଗାଣ୍ଠି ଯାହା ଯେମିତି ସେମାନେ ପିନ୍ଧନ୍ତି ତାଙ୍କୁ ଦେଖିଲେ ଗୋଟେ ଅଲଗା ପ୍ରକାର ଲାଗିବ ଆଉ ମସ୍ତ ଲାଗିବ ବଢ଼ିଆ ଆଉ ଏପଟେ ଏପଟର ନାଚ ଏପଟର ନାଚ ହେଲା ଢେମ୍ସା ନାଚ ହେଲା ଦେଖିଥିଲୁ ନା ଗୋଟେ ଛାଡ଼ିଥିଲି ମଝିରେ ଢେମ୍ସା ନାଚର ହାଁ ଢେମ୍ସା ନାଚ ଆଉ ଆଉ କ'ଣ ଆଉ ଏମତି ଆଉ ପାହାଡ଼ ପର୍ବତ ଯୁଆଡ଼େ ଦେଖିଲେ ପାହାଡ଼ ପର୍ବତ ହେଲା ହଁ ରାଣୀ ସେଇଟା ଜଳପ୍ରପାତ ଗୋଟେ ହେଲା ବଢ଼ିଆ ୱାଟର୍ଫଲ୍ ବି ଅଛି ପିକ୍ନିକ୍ ସ୍ପଟ୍ଟା ହେଲା ବୁଲାବୁଲି କରିବାକୁ ବଢ଼ିଆ ଲାଗିବ ଆଉ ଏଇଭଳି ସ୍ଥାନସବୁ ଅଛି ଆଉ ଗୁପ୍ତେଶ୍ୱର ଆମର ଶୈବ ପୀଠ ଶୁଣିଥିବ କୋଲାବ ଡ୍ୟାମ୍ ଇଲେକ୍ଟ୍ରିକ୍ ସିଟି ପ୍ରଡ୍ୟୁସ୍ ହଉଛି ହୀରାକୁଦ ଡ୍ୟାମ୍ ହଉ ହଉ ହଉ ଠିକ୍ ଅଛି ଦେଖ ଫ୍ୟାମିଲି ଧରିକି ଆସନ୍ତୁ ଆଉ ବୁଲିବା ପାଇଁ ଆଉ